ହଁ ହ୍ୟାଲୋ ବିକ୍ରମ ଲଜ୍ ହଉ ଠିକ୍ ଅଛି ଆଉ ମୁଁ ଯେଉଁ ଅର୍ଡ଼ର ଦେଇଥିଲି ଦୁଇଟା ଚିକେନ୍ ବିରିୟାନୀ ସେଟା ଚିକେନ୍ ବିରିୟାନୀ ଦୁଇଟା ତା'ସାଙ୍ଗରେ ଚିପ୍ସ ଫିଙ୍ଗର୍ ସାଇଜ୍ ଚିପ୍ସ ପଠାଇବେ ତା'ସାଙ୍ଗରେ ରାଇତା ରାଇତା ଦେବେ ରାଇତା ପରେ ସେ ଯେଉଁ ରାଇତା ରାଇତା ପରେ ତାକୁ ଝୋଲ ଦେବେ ଚିକେନ୍ର ଝୋଲ ଦେବେ ହଉ ଆମ ଅର୍ଡ଼ରଟା ମୋର ଲେଖିଦିଅନ୍ ପଠନ୍ ମୋ ପାଖ୍କେ ଜଲ୍ଦି ମୁଁ ଘରେ ଅଛି ହେଲା ହଉ ଠିକ୍ ଅଛି ଯେଉଁ ଆଉ ଆଉ ଗୋଟେ ଜିନିଷ ଚଟ୍ନୀ ଟିକେ ଦେବେ ପୁଦିନା ଚଟ୍ନୀ ନଡ଼ିଆ ଚଟ୍ନୀ ଟିକେ ଆଉ ହଁ ଟିଫିନ୍ ଆଇଟମ୍ଟା ଲେଖିଦିଅନ୍ ଅର୍ଡ଼ର ସିଙ୍ଗଡ଼ା ଇଟ୍ଲି ଦୋସା ଏଇଟା ପଠାଇବେ ସେଥିରେ ତରକାରୀ ସିଙ୍ଗଡ଼ାରେ ରହିବ ତରକାରୀ ଚଟ୍ନୀ ଚିଲ୍ଲି ଚିଲ୍ଲି ଦେବେ ସସ୍ ଟିକେ ଦେବେ ତା'ପରେ ଗଲା ଆମର୍ ଇଟା ଅଛି ତା'ପରେ ଇଟ୍ଲିରେ ଦେବେ ସାମ୍ବର ଟିକେ ଦେବେ ଆଉ ନଡ଼ିଆ ଚଟ୍ନୀ ଦେବେ ଦୋସାରେ ତ ସାମ୍ବର ନଡ଼ିଆ ଚଟ୍ନୀ ଆରୁ ଏଟା ଦେବେ ସେଟା ଦେଲା ପରେ